ପାଞ୍ଚଟି ମନେ ରଖିଥିବା ତାରିଖ ଗୁଡ଼ିକ ହେଉଛି ଦୁଇ ଫେବ୍ରୁଆରୀ ଦୁଇ ହଜାର ଦୁଇ ପାଞ୍ଚ ନଭେମ୍ବର ଦୁଇ ହଜାର ଆଠ ଦଶ ସେପ୍ଟେମ୍ବର ଦୁଇ ହଜାର ଦଶ କୋଡ଼ିଏ ଡିସେମ୍ବର୍ ଦୁଇ ହଜାର ବାର ପଚିଶ ଅକ୍ଟୋବର୍ ଦୁଇ ହଜାର ଉଣେଇଶ